ମୁଁ ରାତିରେ ରାତିରେ ରାୟଗଡ଼ାର ଗୋଟେ ବଡ଼ ଫିଲ୍ମ ହଲ୍କୁ ଯାଇଥିଲି ଏବଂ ଯେହେତୁ ରାତି ବହୁତ ଅଧିକ ହେଇଯାଇଥିଲା ଆଜିକାଲି ଯେମିତିକା ଯୁଗ କାହାକୁ ବି ଭରସା କରିହବନି କିନ୍ତୁ ତଥାପି ମୁଁ ଭରସା କରି ଗୋଟେ ଉବର୍ ବୁକ୍ କରିଥିଲି ଏବଂ ସେ ଉବର୍ ଲୋକଟିର କଥାବାର୍ତ୍ତା ବାଗଢ଼ଙ୍ଗ ସବୁ ଭଲ ଥିଲା ଏବଂ ତା'ର ବ୍ୟବହାର ମୋ ପ୍ରତି ବି ବହୁତ ଭଲ ଥିଲା ସେ ମତେ ମୋ ଘରକୁ ବହୁତ ନିରାପଦରେ ଆଣିକି ପହଞ୍ଚେଇଛନ୍ତି ମୁଁ ତାଙ୍କ ପାଇଁ କି ଉପକୃତ ଏବଂ ତାଙ୍କର ମୁଁ ରେଟିଂ ଫାଇଭ୍ ଷ୍ଟାର୍ ଦେବାକୁ ଚାହୁଁଛି କାରଣ ଆଜିକାଲି କା ଯୁଗରେ କାହାକୁ ବି ବିଶ୍ୱାସ କରିବା କଥା ନୁହଁ କିନ୍ତୁ ତାଙ୍କୁ ତାଙ୍କ କଥାବାର୍ତ୍ତା ଚାଲି ଚଳନରୁ ମୋତେ ବହୁତ ଭଲ ଲାଗିଲା ଏବଂ ମୋତେ ବହୁତ ନିରାପଦ ଲାଗିଲା ସେଥିପାଇଁକି ଫିଡ଼ବ୍ୟାକ୍ରେ ମୁଁ ତାଙ୍କୁ ପାଞ୍ଚଟି ଷ୍ଟାର୍ ଦେବାକୁ ଚାହୁଁଛି